ସାର୍ ନମସ୍କାର ଆଉ ଆପଣ ଡକ୍ଟର ବିଭୁ ଦତ୍ତ କହୁଛନ୍ତି ନା ଆଉ ମୋର ଗୋଟେ ଷ୍ଟୋନ୍ ଅପରେସନ୍ ହେବାର ଅଛି ଆଉ କ'ଣ କେମିତି ଫ୍ୟାସିଲିଟି ଆଉ କ'ଣ କେମିତି ସୁବିଧା ମିଳୁଛି ଆଉ ସବୁପ୍ରକାର ଟେଷ୍ଟ ଗୁଡ଼ା ସେହି ମେଡ଼ିକାଲ୍ ଭିତରେ ହେଉଛି ନା ଆଉ ବାହାରକୁ ଯିବାକୁ ପଡ଼ିବନି ନା ଆଉ ମେଡ଼ିସିନ୍ ପତ୍ର ସବୁ ମିଳିବ ନା ବିଜୁ କାର୍ଡ୍ ଅନୁସାରେ ଆଉ ନର୍ସମାନେ ଠିକ୍ ଟାଇମ୍ରେ ଆସିକି ଟେଷ୍ଟ୍ ଫେଷ୍ଟ୍ କରୁଛନ୍ତି ନା ଆଉ ଦୁଇ ଜଣ ରହିବା ଖାଇବା ଜଣେ ପେସେଣ୍ଟ୍ ଆଉ ଜଣେ ଗାର୍ଡିଏନ୍ ହିସାବରେ ରହିବେ ଦୁଇ ଜଣଙ୍କୁ ଗୋଟିଏ ସେ ଫ୍ୟାସିଲିଟି ମିଳିବ ନା ଆଉ ଫେବୃୟାରୀ ଚବିଶରେ ହଁ ଏବେ ଯିବି ନା ଆଉ କେବେ ଯିବି ଅନଲାଇନ୍ କରିବି ନା ଅଫଲାଇନ୍ କରିବି

ଆଉ ମେଡ଼ିକାଲରେ ପରିଷ୍କାର ପରିଚ୍ଛନ୍ନ ରହୁଛି ନା

ଆଉ ଟ୍ରିଟମେଣ୍ଟ୍ ସବୁ ଭଲ ମିଳୁଛି ନା ସବୁପ୍ରକାର ସୁବିଧା ହଉ ହେଉ ତାହେଲେ ମୁଁ ଯାଇକି ସେଇଠି ଟ୍ରିଟମେଣ୍ଟ୍ କରିବି